ମୁଁ ନିଜେ

ରେଷ୍ଟୁରାଣ୍ଟ୍ ନେଟ୍ଥି ସବୁନ ଦେଖେଁ ବିରିୟାନି ନିଜେ ତିଆରି କରି ଖାଇବାର୍ ଟେଷ୍ଟ୍ ଗୁଟେ ଅଲ୍ଗା ଲାଗ୍ସି ସେଥିଲାଗି ମୁଇଁ ବି ନେଟ୍ ଦେଖିକରି କର୍ବାକେ ଚେଷ୍ଟା କରେ ଯେନ୍ ନେଟ୍ ଥି ଯେନ୍ କଥାମାନେ କହନ୍ ସେ କଥା ଅନୁସାରେ କହେଁ ମୋର ଚାଉଳ ସେଟା ବିରିୟାନୀ ଲଟ୍କି ଲଟ୍କି ଯାଉଥାଏ ସେଟା କେତେବେଲେ ଝାରି ନେ ହୁଏ ବେଲେ ସେଥିର୍ଲାଗି ମତେ ମନ୍ ଭଲ୍ ନାଇଁ ଲାଗେ ଯେତେ ସାମଗ୍ରୀ ମିଶାଲେ ବି ସେ ଭାତ୍ ଯାଏ ଲଟ୍କିଯାଏ କି ଝାରି ଝାରି ଯେନ୍ତା ନେଟ୍ମାନ୍ଙ୍କୁ ଦେଖୁଥିବେ ଝାରି ହଉଥିବା ସେନ୍ତା ନାଇଁ ହୁଏ ମୁଁ ସେଟା ଭାବ୍ଲି ନିଶ୍ଚୟ ଇଟା କର୍ବା ହେଇ ପାଇଁ କର୍ମି ବୋଲି ଭାବ୍ଲି ଆର୍ ସେଟା ଦୁଇ ଚାର୍ ଥର୍ ବି କରେ ବହୁତ୍ ନୁସ୍କାନି ବି ହୁଏ ଯେନ୍ତା ସେନ୍ତା କରେଁ ବି ସେନ୍ତା ହେନ୍ତା ହେଇକରି ଥରେ ମୋର୍ ଭଣଜା ସେ ବି ନିଜେ ରେଷ୍ଟୁରାଣ୍ଟ୍ଟେ ଖୋଲିଛି ଆର୍ ସେ ନିଜେ ରନ୍ଧା ବଢ଼ା କର୍ସି ଆର୍ ସେ ମତେ କହେଲା ନାଇଁ ନାନା ଇଟା ତୁଇ ନେଟ୍ ଦେଖିକି କଲାଟା ନେ ଜାନିପାରୁ ସେଟା ନିଜେ ନିଜେ ଦେଖି ଦେଖିକି କଲେ ବି କରିପାର୍ବୁ ବୋଲି ଭାବ୍ଲା କହେଲା ତ ତାହାକୁ ଟିକେ ଡାକି ଆନ୍ଲିଁ ଆଉ ରାନ୍ଧିକି ମତେ ଦେଖା ବଏଲିଁ ଆର୍ ଯେତେ ସାମଗ୍ରୀ କହେଲା ସେ ସାମଗ୍ରୀ ସବୁ ଘିନି ଆନିକି ଦେଖି ଦେଲିଁ ସେ ମତେ ବନେଇ ବନେଇ କରି ଦେଖାଲା ଆର୍ ମୁଇଁ ତାର୍ ଅନୁସାରେ ଦେଇ ସେଇଦିନେ ତାର୍ ଆର ଦିନେ ସେଟା ଫିର୍ ମୁଇଁ ଯେ ଯେଭଳି ଯେନ୍ତା ମର୍ ଭଣଜା ରାନ୍ଧ୍ଲା ସେପରି ମୁଇଁ ରାନ୍ଧ୍ଲିଁ ଦେଖା ନେଲି ବଢ଼ିଆ ଏ୍କ ନମ୍ବର୍ ହେଲା ଆର୍ ସେ ବିରିୟାନୀ ମୁଁ ଖାଇଲେ ବହୁତଁଟେ ଖୁସି ହେଲି କି ନେଇ ପାଞ୍ଚ୍ ଛଅ ଥର୍ ଭିତ୍ରେ ଯେନ୍ତା କରି ହେଲେ ଶିଖି ତ ପାର୍ଲିନ ବୋଲି ଭାବ୍ଲି ଆର୍ ନିଜ୍କେ ନିଜ୍ ବହୁତ୍ ଖୁସି ନିଜ୍କେ ନିଜ୍ ନେଇକି କରି ଭାବିନି ଆର୍ କହେନି ସେଟା ଆମର୍ ବହୁତ୍ ବଢ଼ିଁଆ ଲାଗ୍ଲା